ମୁଁ ସରକାରଙ୍କୁ ସ୍ଥାନୀୟ ପ୍ରତିନିଧିଙ୍କ ବିଷୟରେ କହିପାରିବି ଯେମିତି କି ସରପଞ୍ଚ ସେ ଯେତେବେଳେ କି ଭୋଟ୍ ପଡ଼ିଯାଏ ସମସ୍ତଙ୍କୁ ଘର ଭତ୍ତା ଚାଉଳ ରାସ୍ତା ପାଇପ ପାଣି ଯାହା ବି ସବୁ ବ୍ୟବସ୍ତା କରିବା ପାଇଁ ବହୁତ କୁହନ୍ତି ମାନେ ସମସ୍ତେ ଗାଁ'ରେ ମିଟିଂ ମଧ୍ୟ କରି ସେ ସମସ୍ତଙ୍କୁ ତାଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରନ୍ତି କିନ୍ତୁ ସେ କୌଣସି ଲୋକଙ୍କର କଥା ବୁଝନ୍ତି ନାହିଁ ଯଦି କୌଣସି ଲୋକ ଭତ୍ତା ଠିକ୍ ସମୟରେ ନ ପାଇଲା ତ ତା କଥା ମଧ୍ୟ ବୁଝନ୍ତି ନାହିଁ ରାସ୍ତା ଘାଟ ସମସ୍ତେ ଯେତେବେଳେ ପିଲା ଛୁଆ ସ୍କୁଲ ଯାଆନ୍ତି ସେତେବେଳେ ରାସ୍ତାରେ ବହୁତ ପାଣି ଜମି ଯାଇ ଥାଏ କେଉଁ ପିଲା ପଡ଼ି ଯିବାର ସମ୍ଭାବନା ଥାଏ ତ କିଏ ପାଣିରେ ଯଦି କୌଣସି କାର୍ ଆସିଲା ତ କାର୍ରେ ଯଦି ପାଣି ଯାଇକି କାହା ଦେହରେ ବାଜି ଯାଉଛି ତ ରାସ୍ତା ଘାଟର ମଧ୍ୟ ସୁବିଧା କରନ୍ତି ନାହିଁ ଖରା ସମୟରେ ବର୍ଷା ଖରା ସମୟରେ ବର୍ଷା ତ ହୁଏ ନାହିଁ ତ ପାଣି ବି ସୁଖି ଯାଇଥାଏ ତ ନଳକୂଅ ଗୋଟିଏ କା ବ୍ୟବସ୍ତା କରନ୍ତି ଦି ତିନିଟା ନଳକୂଅ ଖୋଳିବା ପାଇଁ ମଧ୍ୟ ବ୍ୟବସ୍ତା କରନ୍ତି ନାହିଁ ସରପଞ୍ଚ ଖାଲି ସମସ୍ତଙ୍କୁ ମିଛ କଥା କହିକି ତାଙ୍କର ଭୋଟ୍ ନେଇ ଯାଆନ୍ତି କିନ୍ତୁ କୌଣସି କାର୍ଯ୍ୟ ମଧ୍ୟ କରନ୍ତି ନାହିଁ ତ ସେଥିପାଇଁ ସମସ୍ତେ ବହୁତ ଦୁଃଖ ଭୋଗ କରନ୍ତି